ଯେହେତୁ ଆମର ମାତୃଭାଷା ଓଡ଼ିଆ ଓଡ଼ିଆଙ୍କ ମାତୃଭାଷା ହେଉଛି ଓଡ଼ିଆ ତେଣୁ ଓଡ଼ିଶାର ପ୍ରତି ଜିଲ୍ଲାରେ ପ୍ରତି ଗ୍ରାମରେ ଲୋକମାନେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୁଅନ୍ତି କିନ୍ତୁ ଓଡ଼ିଶାର ସୀମାବର୍ତ୍ତୀ ଅଞ୍ଚଳରେ ଛତିଶଗଡ଼ରେ ଛତିଶଗଡ଼ି ଝାଡ଼ଖଣ୍ଡରେ ଝାଡ଼ଖଣ୍ଡି କୋଲକାତାରେ ବଙ୍ଗାଳୀ ଏବଂ ତେଲେଙ୍ଗାନାରେ ତେଲୁଗୁ ଭାଷା କିଛି କିଛି ଲୋକ କହୁଛନ୍ତି ଭାରତ ର ରାଷ୍ଟ୍ର ଭାଷା ହେଉଛି ହିନ୍ଦୀ ଭାରତର କୋଣ ଅନୁକୋଣରେ ହିନ୍ଦୀଭାଷାରେ ସମସ୍ତେ କହିପାରନ୍ତି ଓଡ଼ିଶାରେ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ଓଡ଼ିଆରେ ଭାଷା ସହିତ ନିଜର ଆଞ୍ଚଳିକ ଭାଷା କହିଥାନ୍ତି ସୀମାବର୍ତ୍ତୀ ଅଞ୍ଚଳରେ ଓଡ଼ିଆ ଭାଷା କହୁଥିଲେ ମଧ୍ୟ ସେମାନେ ଓଡ଼ିଆଭାଷା ଭଲଭାବେ ଜାଣନ୍ତି ନାହିଁ ତେଣୁ ଓଡ଼ିଆ ଭାଷା ଓଡ଼ିଶାର ଅନ୍ୟ ଭାଷା ଗୁଡିକୁ ବହୁତ ପ୍ରଭାବିତ କରେ